ମୋତେ ନୂଆ ନୂଆ ରୋଷେଇ କରିବା ପାଇଁ ଭଲ ଲାଗେ ନୂଆ ନୂଆ ରେସିପି ମଧ୍ୟ ଶିଖିବା ପାଇଁ ଭଲ ଲାଗେ ତ ଆମ ଅଞ୍ଚଳରେ ଏମିତି ନୂଆ ନୂଆ ରୋଷେଇ ରେସିପି ପାଇଁ କୌଣସି କାର୍ଯ୍ୟକ୍ରମ ନାହିଁ ତ ସେଥିପାଇଁ ମୁଁ ମୋ ନିଜ ମୋବାଇଲରେ ୟୁଟୁବ ମାଧ୍ୟମରେ ଦେଖେ ଓ ଶିଖେ ମଧ୍ୟ ସବୁଥର ମୁଁ ନୂଆ ନୂଆ ରେସିପି ଶିଖେ ତ ଆମ ଲଳିତା କିଚେନ ଶୋରୁ ମୁଁ ଶିଖିଥାଏ ତ ସେହି କିଚେନ ଶୋରେ ବହୁତ ସହଜ ଆଉ ଘରୋଇ ଉପକରଣ ମାଧ୍ୟମରେ ସେ ବତାନ୍ତି ସେ କେମିତି କ'ଣ ରୋଷେଇ ହୁଏ ଆଉ ସମସ୍ତ ସାମଗ୍ରୀ ମଧ୍ୟ ଆମ ନିଜ ରୋଷେଇ ଘରେ ମଧ୍ୟ ଥାଏ ତ ସେହି ରେସିପି ଗୁଡ଼ାକ ମୁଁ ଦେଖେ ଏବଂ ନିଜେ ନିଜେ ନିଜେ କରିବାକୁ ଚେଷ୍ଟା କରେ ତ ସହଜ ଅତି ସହଜ ଓ ସୁବିଧା ପ୍ରଣାଳୀରେ ଶିଖାଯାଏ ତ ମୁଁ ଦେଖେ ତ ସେହି ରେସିପି ଗୁଡ଼ିକ ଛୋଟ ହୋଇଥାଏ କିନ୍ତୁ ଅଧିକ ସ୍ଵାଦ ମଧ୍ୟ ହୋଇଥାଏ ତ ଆମର ଘରେ ତ ସେ ରେସିପି ଗୁଡ଼ିକ ଦେଖନ୍ତି ଆଉ ମୁଁ ସେ ରେସିପି ଗୁଡ଼ାକ ବନାଏ ତ ଆମ ଘରେ ସେ ସବୁ ରେସିପି ଦେଖିକି ପସନ୍ଦ ମଧ୍ୟ କରନ୍ତି ଆଉ ଭଲ ପ୍ରଶଂସା ମଧ୍ୟ କରନ୍ତି